ଯୋଗର୍ ତ ବହୁତ୍ ଫାଇଦା ଅଛେ ସେ ଭିତ୍ରୁ ଗୁଟେ ହେଲା ମୋର୍ ଉଦାହରଣ କାରଣ ମୁଇଁ ଯୋଗ କରିକି ଏତେ ଫାଇଦା ପାଇଚେଁ ଯେନ୍ଟାକି ଗୁଟେ ଉଦାହରଣ ଆଏ ମୁଇଁ ଯେତେବେଲେ ପାଞ୍ଚ୍ ପଢ଼ୁଥିଲି ସେ ସମୟରେ ମୋର୍ ଗୁଟେ ମୋଟାପଣ ଆରମ୍ଭ ହୋଇଥିଲା ଆର୍ ଯେତେବେଲେ ମୁଇଁ ପ୍ଲସ୍ ଟୁ ପଢ଼୍ଲି ସେ ସମୟରେ ପୁରା ଏତେ ମୋଟା ହେଇଯାଇଥିଲିନ ଯେ ମତେ ଲୋକ ବହୁତ୍ ଥଟ୍ଟା କରିଥିଲେନ ଆର୍ ସେଦିନୁ ମୁଁଇ ଆରମ୍ଭ କଲି ଯୋଗ କର୍ବାର୍ ଆର୍ ଇ ଯୋଗ କରିକିରି ମତେ ଏତେ ଫାଇଦା ମିଲ୍ଲା ଯେ ଏହେଦେ ମୁଇଁ ପତ୍ଲା ହେଇଗଲି ନ ଯେନ୍ତା ରାମଦେବ୍ ବାବା ସ୍ଲିମ୍ ବଡ଼ି ହେଇକିରି ଅଛି ପୁରା ସବୁ କାମ୍ ଫୁର୍ତିଲାରେ କରିପାରୁଚେ ମୁଇଁ ବି ସେନ୍ତା କରିପାରୁଚେଁ ଆର୍ ମତେ ଇ ଯୋଗ କରିକିରି ବଢ଼ିଆ ଶାନ୍ତି ଲାଗ୍ଲା ଜେନ୍ଥିର୍ଲାଗି ମତେ ଆଜିକାଲି ବହୁତ୍ ଫ୍ରି ଲାଗୁଛେ